ଆମ ନିଜ ବଗିଚାରେ ଗଛ ଲଗାଇଥିଲୁ ଗଛ ଲଗାଇଲା ବେଲେ ବହୁତ୍ ସୁନ୍ଦର୍ ଦିସେ ଫୁଲ୍ ଫଲ୍ ହେଲେ ବହୁତ୍ ଭଲ୍ ଦିସେ ଗଛ୍ ହୋଉଛି ବେଶୀ ଉପକାର୍ ଫଲ୍ ବହୁତ୍ ଫଲେ ତାକୁ ହୃଷ୍ଟପୁଷ୍ଟ ହୁଏ ତାକେ ସାର୍ ଦୋଉଁ ତାପରେ କୁଡ଼ା କୁଡ଼ି କରୁଁ ତାକେ ପାଣି ଦୋଉଁ ତାପରେ ଫଲ୍ ହୁଏ ଫଲ୍ରୁ ଆମେ ତୋଲୁଁ ତାପରେ ରନ୍ଧା ରୁନ୍ଧି କରୁଁ ଫଲ୍ ଏଖା ବଗିଚାରେ ଫୁଲ୍ ଫୁଟ୍ଲା ବେଲେ ବହୁତ୍ ସୁନ୍ଦର୍ ଦିସେ କାରଣ ସେ ଫଲ୍ ଫଲ୍ଲା ବେଲେ ଆମ୍କେ ବହୁତ୍ ଭଲ୍ ଲାଗେ ଫଳ୍ ବଡ଼୍ ବଡ଼୍ ହୁଏ ସାର୍ ଦୋଉଁ ତା ପରେ ପାଣି ଭଲ୍ସେ ସକ୍ସେସ୍ କରି ଦୋଉଁ ଦୁଇ ଟାଇମ୍ ପାଣି ଦୋଉଁ ତୋ ଫଲ୍ ହୁଏ ବଡ଼୍ ବଡ଼୍ ହୁଏ ଫଲ୍କେ ତୋଲୁଁ ରାନ୍ଧୁ ଆରୁ ବଗିଚା ସବୁ ଆଡ଼େ ସଫା କରୁଁ ଲଟା ଘିଚୁଁ ଦିନ୍ ଦୁଇ ଦିନେ ଚାର୍ ଦିନେ ଆମେ ଲଟା ଘିଚୁଁ ସଫା କରୁଁ ତାକେ ହୁଡ଼ା ଟେକୁଁ ତାକେ ଭଲ୍ କରି ରଖୁଁ ତ ବଗିଚାକେ ସଜଉଁ ଆରୁ ସବୁ ଆଡ଼େ ତାର୍ ତୁରି ବାଢ଼ା ଦୋଉଁ ସବୁ କିଛି କିନୁ କାଠ୍ କୁଟି ଆନୁ ତାକୁ ଗାଢ଼ଉଁ ତୋ କେନାମନେ ଗାଢ଼ଉଁ ସେଟା ଟମାଟୋ ବାଇଗନ୍ ପାତଲ୍ଘଣ୍ଟା ସବ୍ କିଛି କରୁଁ ତୋ ବହୁତ୍ ଆମ୍କେ ଉପକାର୍ ମିଲେ